ଗୋରୁ ଗୋରୁ ଗୋଟେ ଜୀବ ଯାହାକୁ ଆମର ଓଡ଼ିଆ ସମାଜରେ କି ହିନ୍ଦୁ ସମାଜରେ ଗୋମାତାର ଆଷା ଦିଆଯାଇଛି ଗୋରୁମାନଙ୍କୁ କେବଳ ଆମେ ପାଳିକି ଆମେ ଲାଭ କରି ନଥାଉ ଆମେ ଗୋରୁମାନଙ୍କର ସେବା କରିଥାଉ ଯଦି ଗୋଟେ ଗୋରୁ କୁ ମୁଁ ପାଳିଛି ତେବେ ମୋର ତା'ର ଦିନସାରା ବି ତା'ର ଯତ୍ନ ନେବା ମୋର କର୍ତ୍ତବ୍ୟ ଅଟେ ଯେମିତିକି ଯଦି ଗୋଟେ ଗୋରୁ କୁ ପାଳିଥାଏ ସକାଳୁ ତା'ର ଖାଇବା ଠାରୁ ଆରମ୍ଭ କରି କ'ଣ ଖାଇବ କୁଣ୍ଡା କି ଚୋକଡ଼ ଖାଇବ କିଛି ଫାଇବର ପାଇଁ କିଛି ଘାସ ଫୁସ ବି ଖାଇବ ଯାହାଦ୍ୱାରାକି ତା'ର ଡାଇଜେସନ୍ ଭଲ ରହିବ ଆଉ ଘାସ ଫୁସା ଖାଇଲେ ବି କ୍ଷୀର ଭଲ ଦିଅନ୍ତି ଗାଈମାନେ ଯେଉଁଥିରେ ପ୍ଲାଣ୍ଟ ବେସ୍ ଫ୍ୟାଟ ବିି ଥାଏ ତାଙ୍କ କ୍ଷୀରରେ ସେଇଟା ଭଲ ଥାଏ ତାଦିହରେ ଗୋରୁମାନଙ୍କୁ ଖରାବେେଳେ କ'ଣ ଖାଇବାକୁ ଦେବି ଯଦି ଗରମ ଦିନ ପଡ଼ିଛିି ତାଙ୍କୁ ଗାଧେଇଦବା ତାଙ୍କୁ ସଫାସୁତୁରା ରଖିବା ତାଙ୍କ ଗୋଡ଼ଖୁରା ବି କେମିତି ସଫା ସୁତୁରା ରହିବ ଟିଙ୍କ ଫିଙ୍କ ଯେମିତି ଗାଈମାନଙ୍କ ମଧ୍ୟରେ ନ ଲାଗିବ ସେମାନେ କେମିତି ପୁଷ୍ଟିକରରୁ ପୁଷ୍ଟିକର ଖାଦ୍ୟ ଖାଇବେ ସେମାନଙ୍କ ଶରୀର କିପରି ଉନ୍ନତରୁ ଉନ୍ନତ ହେବ ଏବଂ ସୁସ୍ଥ ରହିବ ସେ ବିଷୟରେ ଯତ୍ନ ନେବା ଗୋଟେ ଗୋପାଳକର କର୍ତ୍ତବ୍ୟ